ଅଞ୍ଚଳ ଯାଜପୁରରେ ସାଧାରଣତ ଦୈନିକ ଅଳ୍ପବହୁତ ଅସୁବିଧାର ସମ୍ମୁଖୀନ ଲୋକମାନେ ହୋଇଥାନ୍ତି ଯେପରିକି ହେଉଛି ନେଟୱାର୍କର ଅସୁବିଧା ନେଟୱର୍କର ଅସୁବିଧା ପ୍ରାୟତଃ ସମସ୍ତ କ୍ଷେତ୍ରରେ ଦେଖିବାକୁ ମିଳିଥାଏ ଏହାଛଡ଼ା ହେଉଛି ଉତ୍ତମ ପାନୀୟଜଳ ଯଦି କୌଣସି ଅଞ୍ଚଳରେ ହେଉ କିମ୍ବା କୌଣସି ଗ୍ରାମାଞ୍ଚଳରେ ହେଉ ନଳକୂପଟି ଖରାପ ହୋଇଯାଇଛି ଖରାଦିନ ସମୟରେ ତାକୁ ସଜାଡ଼ିବା ପାଇଁ ଏବଂ ପୁନରାବୃତ୍ତି କରିବା ପାଇଁ ଅଧିକ ସମୟ ନେଇଥାନ୍ତି ସରକାର ସେହିଥିପାଇଁ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଆଉ ରହିଲା ରାସ୍ତା ଏବଂ ସଡ଼କ ଗମନାଗମନର ସମସ୍ତ ପ୍ରକାରର ସୁବିଧା ଯାଜପୁରରେ ରହିଛି କିନ୍ତୁ କେତେ ଗୁଡ଼ିଏ ଗ୍ରାମାଞ୍ଚଳରେ ଏବେବି ମଧ୍ୟ କାଦୁଅ ରାସ୍ତା ରହିଛି ତାର ପୁନରାବୃତ୍ତି ହୋଇପାରିନାହିଁ ଯେଉଁଥିପାଇଁକି ବର୍ଷା ଋତୁରେ ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି